ଯେତେବେଳେ ଜମିର ଭାଗ ଭାଗ ହୋଇଥାଏ ସେତେବେଳେ ଦୁଇ ଭାଇଙ୍କ ମଧ୍ୟରେ ବହୁତ ମାଡ଼ ବା ଝଗଡ଼ା ବାହାରିଥାଏ ଯେତେ ସେହି ସମୟରେ ଆମେ ଜେଇକୁ ଡାକି ସେହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥାଉ ଯେତେବେଳେ ଦୁଇ ଭାଇ ମାଡ଼ରେ ଥାନ୍ତି ସେତେବେଳେ ଜେଇ ଆସି ସେହି ତାଙ୍କ ମତାମତ ଅନୁସାରେ ଯେମିତିକି ସେ ଜଣେ କହିବ କି ମୋର ଏତେ ଭାଗ ଥିଲା ଆଉ ଜଣେ କହିବ ମୋର ଏତେ ଭାଗ ଥିଲା ତ ସେହି ଭାଗକୁ ନେଇ ସେ ଜେଇ ତାର ଅନୁସାରେ ସେ ଭାଗଟାକୁ ଦେବା ଆଉ ତାପରେ ସେ ଭାଗକୁ ଦେଇକି ସେଠାରେ ଗୋଟିଏ ଗୋଟିଏ ଗୋଟିଏ ନିଶାନା ବା ଗୋଟିଏ ଗୋଟେ ଖୁଣ୍ଟ କି କ'ଣ କୌଣସି ଏକ ପଥର ତାକୁ ଦେଇ ଦେଇଥାଏ ଯାହାକୁ କି ସେ ଜଣାପଡ଼ିଯାଏ ସେଟା ଭାଗ ହୋଇଛି ବୋଲି ଓ ଯେତେବେଳେ ସେ ସେହି ସମାଧାନ ସମସ୍ୟା କରିଦେଇଥାଏ ସେହି ସମୟରେ ସେହି ଜେଇ ଆମଠାରୁ ପଇସା ନେଇ ଯାଇଥାଏ ସେତେବେଳେ ସେ ସେଇ ସେମିତି ମଧ୍ୟ କେତେବେଳେ କ୍ଷେତ ମଧ୍ୟ ଭାଗ ହୋଇଥାଏ ସେହି କ୍ଷେତ ମଧ୍ୟ ଦି ଭାଇ ମାନଙ୍କ ମଧ୍ୟରେ ମାଡ଼ ବାଜିଥାଏ ଯେ ମୋର କ୍ଷେତ ଏତେ ତାର କ୍ଷେତ ଏତେ ବୋଲି ତ ସେହି ସମୟରେ ମଧ୍ୟ ଜେଇ ସାହାଯ୍ୟ କରିଥାଏ ଜେଇକୁ ଡାକି ସେ କ୍ଷେତର ତାର ଅବଧି ପରିଧି କେତେ ସେ ସେଇଟାକୁ ଜାଣିବା ପାଇଁ ସେ ଦୁଇ ମତ ଦୁଇଲୋକଙ୍କର ମତାମତ ନିଏ ଓ ତାହାକୁ ଭାଗ କରିବା ପାଇଁ ତାଙ୍କ ମତାମତ ନେଇ ସାରିଲା ପରେ ସେହି ଅନୁସାରେ ସେହି ଅନୁସାରେ ତାହାକୁ ଭାଗ କରି ତାଙ୍କ ତାଙ୍କ ମଧ୍ୟରେ ଥିବା ସମସ୍ୟାକୁ ଦୂର କରି ସେଠାରେ ଦେଇଥାଏ ଯେ ଜେଇର ଜେଇ ସେହି କାମ ଲାଗି ସେହି କାମ ଲାଗି ସେ ପୁରାପୁରି ପଇସା ନେଇଥାଏ